ହ୍ୟାଲୋ ହଁ ହଁ ସେ ତ ଖେଳିବା ପାଇଁ ପ୍ରାକ୍ଟିସ୍ ବି ଏବେ ଆସୁନି ହଁ ସେଇକଥା ନୁହଁ ସେ ସେ ବର୍ତ୍ତମାନ ବୁଲୁଛି ଏବେ ପ୍ରାକ୍ଟିସ୍ କରିବାକୁ ଆସୁନି ତ ହଁ ନାହିଁ ସ୍କୁଲରେ ସବୁପିଲା ଆସୁଛନ୍ତି ଖେଳିବା ପାଇଁ କିନ୍ତୁ ସେ ତ ଖେଳିବାକୁ ଆସୁନି କି ପ୍ରାକ୍ଟିସ୍ କରିବାକୁ ଆସୁନି ବୋଲି କେମିତି ହେବ ଆପଣଙ୍କ ପୁଅ ତମେ ସିନା ବୁଝାଇବ ଆମେ କ'ଣ କରିବୁ ଆମେ ତ କହୁଛୁ ହଁ ଆମେ ଆମେ ଥରେ କହିଥିଲୁ କିନ୍ତୁ ଆମ ପଟକୁ ସେ କହିଦେଖ ଆଉ ମୋବାଇଲ୍ ଆପଣ ଦେବେ କହିଲେ ସେ ଆସିବକି ସୁବିଧା କହିଲେ ଜାଭ୍ଲିନ୍ ଥ୍ରୋ ଅଛି ଏବେ ରନିଂ ଅଛି ଦୁଇ ଶହ ମିଟର ଅଛି ଏ କି ଫୁଟବଲ୍ ଅଛି କ୍ରିକେଟ୍ ବି ଅଛି

ହଁ ସେ ଭଲ ଖେଳିଲେ ହଁ ଭଲ ଖେଳିଲେ ତାକୁ ଆମେ ଭଲ ସୁବିଧା ବି ଦିଆଯିବ ଆଗକୁ ଖେଳିବା ଭଲ ଖେଳିବା ପାଇଁ ତା'ପରେ ପ୍ରାଇଜ୍ ବି ଅଛି କିଛି ବି ଷ୍ଟେଟ୍ ଲେବୁଲ୍ ବି ଯାଇପାରିବ ହଁ ହଁ ଭଲ ଖେଳିଲେ ତ ସରକାରଙ୍କ ତରଫରୁ ବହୁତ କିଛି ଫାଇଦା ବି ଅଛି ଆହୁରି ପଇସାପତ୍ର ମିଳିପାରିବ ଆଗକୁ ବି ତାର ଫ୍ୟୁଚର୍ ବି କିଛି ବି ଇମ୍ପ୍ରୁଭ୍ ହେଇପାରିବ ଘରର ବି ଆର୍ଥିକ ସ୍ଥିତି ବି ଅପଣଙ୍କର ସବୁକିଛି ବି ଠିକ୍ ହେଇପାରିବ ଖାଲି ଇଣ୍ଟ୍ରେଷ୍ଟ ନା ଆମେ ବୁଝାଇଛୁ ଆପଣ ଟିକେ କହିକି ଥରେ ଦେଖ ଆପଣ ବୁଝାଇଲେ ହିଁ ସେ ବୁଝିବ ସବୁ ପିଲା ଆସୁଛନ୍ତି କିନ୍ତୁ ତମ ପିଲା ଯଦି ଆସିବନି ବୁଲିବ ବୋଲେ ଆମେ କ'ଣ କରିବୁ କେମିତି ଖେଳ ଶିଖାଇବୁ ଆଗକୁ କେମିତି ସେ ଇମ୍ପ୍ରୁଭ୍ କରିପାରିବ ସେ ଜିନିଷ ବି ହଉ ହଉ ଠିକ୍ ଅଛି ରଖୁଛି ଆଉ ତମେ ଟିକେ ବୁଝାଇ ଦେଖିବ ପିଲାକୁ ଥରେ କହି ଦେଖିବ ହଁ